ରୋଷେଇକୁ ଏକ ସଉକ ଭାବରେ ଗ୍ରହଣ କରିବା ପାଇଁ ମୋତେ ବହୁତ ଭଲ ଲାଗେ କାହିଁକିନା ଆମେ ଛୋଟବେଳରୁ ଆମେ ଆମ ନିଜ ଘରେ ଆମ ମା' ମା' ଜେଜେମା'ଙ୍କର ରୋଷେଇ ଆମେ ଖାଉ ତାଙ୍କ ହାତ ହାତ ତିଆରି ରୋଷେଇ ଆମକୁ ବହୁତ ଭଲ ଲାଗେ ଆମେ ସେମାନଙ୍କଠୁ କିଛି ଶିଖୁ ସେମାନେ ବି ଆମକୁ କିଛି ଶିଖନ୍ତି ଯେ ରୋଷେଇ କର ୟା କାଲି ପରଘରକୁ ଯିବୁ ରୋଷେଇ କରିବା ନିହାତି ଦରକାର ସେମାନେ ବି ବହୁତ ଭଲ ଜିନିଷ ସବୁ ତିଆରି କରନ୍ତି ଆମେ ସବୁ ବହୁତ ଭଲ ଭଲ ଜିନିଷ ପାଉ ଖାଉ ଆଉ ସେମାନେ ବି ଆମକୁ ଶିଖାନ୍ତି ଯେ ତୁ ରୋଷେଇ କରେ ମା' ଜେଜେମା' ଖୁଡ଼ି ଏମିତିଆ ପରିବାରର ଯେକୌଣସି ମା'ମାନେ ଥିଲେ ବି ସେମାନେ ଆମକୁ ଶିଖାନ୍ତି ତେଣୁ କରି ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ମୁଁ ରୋଷେଇ କରେ ରୋଷେଇ ମୋର ସଉକ ମୁଁ ମୋ ପରିବାର ପାଇଁ ବହୁତ ରୋଷେଇ ବି କରେ ମୋତେ ଭଲ ଲାଗେ ପରିବାରରେ ସମସ୍ତେ ରୋଷେଇ ଖାଇଲେ ମୋତେ ପ୍ରଶଂସା କଲେ କି ମୋତେ ବହୁତ ଭଲ ଲାଗେ ମୋ ପିଲାମାନେ ବି ଖାଇଲେ ମୁଁ ବହୁତ ଖୁସି ହୁଏ ପିଲାମାନେ ବି ବହୁତ ଆଗ୍ରହ ହୁଅନ୍ତି ମା' ତୁ ରୋଷେଇ କରୁଛୁ ମୋତେ ବହୁତ ଭଲ ଲାଗୁଛି ତେଣୁ କରି ମୋତେ ବହୁତ ଖୁସି ଲାଗେ ମୁଁ ରୋଷେଇ କଲେ ସେଇଟାକୁ ମୋତେ ବହୁତ ଆନନ୍ଦ ମିଳେ ସମସ୍ତଙ୍କୁ ଖୁଆଇଲେ ନିଜେ ଖାଇବାଠୁ ଅନ୍ୟମାନଙ୍କୁ ଖୁଆଇଲେ ବହୁତ ଖୁସି ବା ବହୁତ ଆନନ୍ଦ ମିଳିଥାଏ